ହୁଁ ହେଲୋ ହଁ କହ ପୂଜା ମୁଁ ଏଁ କିଛିନାହିଁ ଏମତି ବସିଥିଲି ଆମର ଇଆଡ଼େ ଟିକେ ବିଜିନେଶ ଭିଡ଼ ହେଉଛି ତ ଆଉ ଇଏ ଆଉ ଦୋକାନରେ ପିଲାମାନେ ଅଛନ୍ତି ଦେଖା ଦେଖି ଏମତି ବସିକି କରୁଥିଲି ଆଉ ଆଉ ତୋର ସେନା ବେପାର କେମତି ଚାଲିଛି ଏବେ ଆଉ ସାଙ୍ଗେସାଙ୍ଗେ ସେମତି ତ ଯାଇ ନାଇଁ ହୁଏ ଆଉ ଆମର ଇଆଡ଼େ ତ ରେଟ୍ ସବୁ ଟିକେ ଆସିକି ଆସିକି ଯଦି ଏନେ ଆଉଗୋଟେ ଦୋକାନ କର ତୁ ଏବେ ଭଲ ଲାଭରେ ରୁହନ୍ତୁ ବି ହଁ ହେନେ ହେନେ ପିଲା ଗୋଟେ ଦେଇ ଦେଇକି ତୁ ଇଆଡ଼େ ପଳେଇ ଆସିଲେ ଭଲ ସୁବିଧା ହୁଅନ୍ତା ଏବେ ଦୁଇପଇସା କମେଇଲେ ନିଜର ପରିବାରତ ଭଲ ଚଳନ୍ତା ଇଆଡ଼େ ବରା ସିଙ୍ଗଡ଼ା ସବୁ ବହୁତ ରେଟ୍ରେ ଚାଲିଛି ଆମର ସେପଟୁ ସାମାନ ଆଣି ଏପଟେ ବି ଆମେ କରିପାରିବା ବେପାର ଭଲସେ ହଁ ସେଟା ଗାଁ ଏରିଆ ଗାଁ ଏରିଆରେ କ'ଣ ଆଉ ଲୋକ କେତେ କିଣିକିନା ଖାଇବେ ସେଠି ନାଇଁ ହେବା ଏପଟେ ଏଟା ଟାଉନଟା ଟାଉନଟା ବୋଲେ ଏପଟେ ଏଟା ବେଶୀ ଲୋକ ସଂଖ୍ୟା ବି ବେଶୀ ତାପରେ ଚାକିରି ବାକିରି ବି ବେଶୀ କରୁଛନ୍ତି ଆଡ଼େ କିଣିକି ଲୋକ ଖାଇବା ବେଶୀ ଅଛନ୍ତି ଆଉ ଗାଁରେ ଟକିଏ ପଇସା ଟିକେ କେଉଁଠୁ ପାଇବେ ଯେ କିଣିକିନା ଖାଇବେ ହେଲେ ହୁଁ ବୋଲେ ଏପଟେ ପଳେଇଆ ଏପଟେ ପଳେଇଆ ସେପଟେ ପିଲା ଦୁଇଟା ରହିବେ ଆଉ ଏପଟେ ବେଶୀକରି ପଇସା ଇନକମ୍ କଲେ ଇନୁ ନେଇକି ସେନକେ ଆଜିକାଲି ତ ଫୋନ୍ ପେ ସୁବିଧା ହେଲା ନ ପଇସା ପଠେଇ ବି ହେବ ଫୋନ୍ ପେ ରେ ଆଉ ସେମାନେ ସେନେ ତାଙ୍କର ଦୋକାନ ଚଲେଇବେ ଆଉ ତୋର ବି ଗୋଟେ ରହିକରି ମୋ ସାଙ୍ଗରେ ବି ରହିଲେ ଭଲ ଆଉ ଟିକେ ଦୋକାନ ଭଲ ଚାଲନ୍ତା ବବେପାର ଭଲ ହୁଅନ୍ତା କେବେ ଆସିବୁ ଯେ ତାରିଖ କହିବୁ ନହେଲେ କି ମୁଁ ଯେବେ ଜିବି ନହେଲେ ଏକା ସାଙ୍ଗରେ ସାଙ୍ଗ ହେଇକି ଆସିବା ଆସିପାରିବୁ ଯଦି ଆସିବୁ କେବେ ଘରେ ସମସ୍ତେ ଭଲ ଅଛନ୍ତି ହଁ ଆମର ବି ସମସ୍ତେ ଭଲ ଅଛନ୍ତି ଆଉ ବର୍ଷା କେମତି ହେଉଛି ସିଆଡ଼େ ତୁମପଟେ ହଁ ଏପଟେ ତ ପ୍ରବଳ ବର୍ଷା ହଁ ବର୍ଷା ଲାଗି ବି ବେପାର ବି ଏମତି ବେଳେବେଳେ ଇଏ ହେଉଛି କିନ୍ତୁ ବେପାର ଭଲ ଚାଲୁଛି ଅ ହ ଆଉ ସେଥିଲାଗି ଇଆଡ଼େ ପଳେଇ ଆସେ ସୁବିଧାରେ ରହିବା ଆଉ ଗାଁରେ ନେଇକି ପଇସା ପତ୍ର ତୋର ଫ୍ୟାମିଲି ଭଲସେ ଚଳିବା ଆଉ ଏପଟୁ ନେଇକି ସେପଟେ ଆହୁରି ପିଲା ବି ନିଯୁକ୍ତି ଦେଇପାରିବୁ ଗାଁରେ ସୁବିଧା ହୁଅନ୍ତା ଆସିଲେ ହୁଁ ହୁଁ ହୁଁ ଆଉ ବେଶୀ ପଇସା ହେଲେ ବି ଆଉ ଛୁଆପିଲାଙ୍କୁ ପାଠ ବି ପଢ଼େଇବାରେ ସୁବିଧାରେ ଆଉ ସମସ୍ତେ ମାଆ ବାପା ସମସ୍ତେ ଭଲ ଅଛନ୍ତି ଆଉ କ'ଣ କହ ଆଉ ଗାଁରେ ଆଉ କ'ଣ ଆମ ଘରଆଡ଼େ ବୁଲି ଯାଇଥିଲୁ